ହ୍ୟାଲୋ ହଁ ମା' ମଙ୍ଗଳା ଟ୍ରାଭେଲ୍ ଏଜେନ୍ସି କହୁଛନ୍ତି କି ହଁ ସାର୍ ଆମେ ଦୁଇ ଦିନ ପରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର୍ର ଦେବଗିରି ପାହାଡ଼କୁ ଯେଉଁ ଗୋଟେ ତୀର୍ଥ ସ୍ଥାନ ଅଛି ସେଇଠାକୁ ଆମେ ବୁଲିବାକୁ ଯିବୁ ତ ଆମ ପରିବାର ସାଙ୍ଗସାଥି ମିଶି ଦଶ ଜଣ ଖଣ୍ଡେ ଯିବୁ ଆଜ୍ଞା ସେଥିପାଇଁ କ'ଣ ଗୋଟେ ଗୋଟେ କାର୍ କ'ଣ ହେବ କି ସାର୍ ଅଛି ତ ଟ୍ରାଭେରାରେ କେତେ ଜଣ ଯିବେ ସାର୍ କେତେ ଜଣ ବସି ପାରିବେ କମ୍ଫଟେବୁଲ୍ରେ ଚାରି ଜଣ ନା ସାର୍ ଜିପ୍ରେ ହଁ ଜିପ୍ ହଁ ହଁ ସାର୍ ଠିକ୍ ଅଛି ହୋଇଯିବ ଆଉ ତା ବାବଦରେ କେତେ କ'ଣ ଭଡ଼ା ପକାଉଛନ୍ତି ଜିପ୍ର କିଲୋମଟର୍ ପିଛା ନା ଭଡ଼ା ନେବେ ହଁ ହଁ ହଁ ସାର୍ ବେଶୀ ହେଇଯାଉଛି ସାର୍ ଟିକିଏ ସେଥିରୁ କମାଇଲେ ଭଲ ହେବ କାହିଁକି ଆମେ ସବୁବେଳେ ଆପଣଙ୍କର ଟ୍ରାଭେଲ୍ ଏଜେନ୍ସିରୁ ହଁ ଯାହା ବି ଭଡ଼ା ନେଇଥାଉ ହଁ ହଉ ସାର୍ ଠିକ୍ ଅଛି ମୁଁ ଆଡ଼୍ଭାନ୍ସ ବାବଦରେ ଆପଣଙ୍କୁ ପଠେଇ ଦେବି ସେଇଟା କନ୍ଫର୍ମ୍ କରନ୍ତୁ ସାର୍ ଆଜ୍ଞା ଥାଙ୍କ୍ ୟୁ ସାର୍